ହ୍ୟାଲୋ ସାର୍ ଆପଣଙ୍କର କ'ଣ ନିଶା ହୋଟେଲରୁ କହୁଛନ୍ତି କି ଯଦି ଆପଣ ନିଶା ହୋଟେଲରୁ କହୁଛନ୍ତି ତା'ହେଲେ ମୋ ପାଖକୁ ଗୋଟିଏ ଚିଲି ଚିକେନ ଆଣିଦେବେ ଆଣି ଦେଇପାରିବେ କି କାହିଁକି ନା ମୁଁ ଏଠାରେ ଭୋକିଆ ଅଛି ଭୋକିଲା ଅଛି ଏବେ କାମରୁ ଫେରିଛି ଏବଂ ଏବେ ମୁଁ ଖାଦ୍ୟ ତିଆରି କରିପାରିବି ନାହିଁ ସେଥିପାଇଁ ମୁଁ ଆପଣଙ୍କ କତିରୁ ଖାଦ୍ୟ ଅର୍ଡ଼ର କରିବାକୁ ଚାହୁଁଛି ଚାହୁଁଚି ସାର୍ ମୋର ପସନ୍ଦର ଖାଦ୍ୟ ହେଉଛି ମୋର ପସନ୍ଦର ଖାଦ୍ୟ ହେଉଛି ଚିଲ୍ଲି ଚିକେନ ବିରିୟାନୀ ଏସବୁ ବିରିୟାନୀ ମଟନ ଏବଂ ରସଗୋଲା ଏସବୁ ଖାଦ୍ୟ ମୋ ପାଖାକୁ ପହଞ୍ଚ ପହଞ୍ଚାଇ ଦେବେ ସାର୍ ଏବେ ଏହିସବୁ ଖାଦ୍ୟ ମୋ ପାଖକୁ ପହଞ୍ଚାଇ ଦେବେ ହେଲେ ସାର୍ ମୁଁ ତ ଚାରୋଟି ଖାଦ୍ୟ ଅର୍ଡ଼ର କରିସି ସେଥିପାଇଁ କ'ଣ କିଛି ଡିସକାଉଣ୍ଟ ହବ କି ସାର୍ ଯଦି ହବ ତାହେଲେ ମୋତେ କହୁଛି କୁହ କୁହନ୍ତୁ ସାର୍